କୁକୁଡ଼ା ମାନଙ୍କୁ ଆମ ଯେପରିକିି ଯତ୍ନ ନେବା ସେଥିପ୍ରତି ଆମ ପରି ସେଇଟା ଦାୟିତ୍ଵ ଭାବ ରହିବ କୁକୁଡ଼ା ଚାଷ କଲେ ଆମକୁ କୁକୁଡ଼ାମାନଙ୍କ ପ୍ରତି ଦାୟିତ୍ଵ ରଖିବାକୁ ହବ କାହିଁକି ନା ସେଇଟା ଆମ ଉପରେ ରହିଛିି ଆମେ ଯେମିତି କୁକୁଡ଼ା ମାନଙ୍କୁ ଯତ୍ନ କରିବା ସେମିତି କୁକୁଡ଼ା ମାନେ ଭଲରେ ରହିବେ ଆଉ ତାଙ୍କୁ ଦୁର୍ବ୍ୟବହାର ନ କରରିକି ଯତ୍ନର ସହିତ ରଖିବାକୁ ପଡ଼ିବ ତେଣୁ ଆମେ କୁକୁଡ଼ା ପାଳନ କରୁଛୁ ମାନେ କୁକୁଡ଼ା ପ୍ରତି ଯତ୍ନ ନେବାକୁ ପଡ଼ିବ ସେଇଟା ଆମରି ଉପରେ ରହିଛି ଆମେ ଯେତିକି ଯତ୍ନ କରିବା ସେତିକି ଭଲ ଆଉ ତାଙ୍କୁ ଯେତିକି ବେଳେ କୌଣସି ସ୍ୱାସ୍ଥ୍ୟ ପ୍ରତି କିଛି ଦେଖାଯାଏ ତା'ହେଲେ ତାକୁ ସ୍ୱାସ୍ଥ୍ୟ ପରୀକ୍ଷା କରି ତା'ର ଯାହା ଯେତିକି ଔଷଧୀୟ ଜିନିଷ ଦରକାର ସବୁ ଯୋଗାଇ ଦେଇ ତାଙ୍କୁ ଯତ୍ନର ସହିତ ରଖିଲେ କୁକୁଡ଼ା ଭଲ ରୁହେ ଆଉ କିଛି ଖରାପ ହୁଏ ନାହିଁ ତେଣୁ ସେଇଟା ଆମକୁ ହିଁ ସତର୍କର ସହିତ କୁକୁଡ଼ାମାନଙ୍କର ଯତ୍ନ ନେବାକୁ ପଡ଼ିବ ସେଥିପାଇଁ ଆମେ ତାଙ୍କର କେୟାର୍ କଲେ ତାଙ୍କୁମାନେ ଯତ୍ନର ସହିତ ରହିବେ ଆଉ ତାଙ୍କୁ ରହିଥିବା ଜାଗାକୁ ସବୁ ସବୁବେଳେ କ୍ଲିନ୍ ରଖିବାକୁ ପଡ଼େ ନହେଲେ ସେଠି ରୋଗ ବେମାର ବାହାରି ପଡ଼େ ତାଙ୍କୁ ସ୍ୱାସ୍ଥ୍ୟ ପ୍ରତି ଆଉ ଖାଇବା ପିଇବା ଇତ୍ୟାଦିରେ ଠିକ୍ ଟାଇମ୍ରେ ଦେବା ଆଉ ଠିକ୍ ଦେବା ତେବେ କୁକୁଡ଼ା ମାନେ ଠିକ୍ ଭାବରେ ରହିବେ